ପନ୍ଦର ଜାନୁୟାରୀ ଦୁଇ ହଜାର ଆଠ ଦୁଇ ଫେବୃୟାରୀ ଦୁଇ ହଜାର ଏଗାର ଆଠ ଅଗଷ୍ଟ ଦୁଇ ହଜାର ତେର ବାଇଶି ନଭେମ୍ବର ଦୁଇ ହଜାର ସତର ପଚିଶି ଡିସେମ୍ବର ଦୁଇ ହଜାର କୋଡ଼ିଏ